ହଁ ଯାଇଥିଲି ଆଉ ଗାଁ ଆଡ଼େ ଆଉ ଭଲ ଅଛ ମୁଁ ତ ବହୁତ ଦିନ ପରେ ଆସିଛି ଆଉ ଗାଁରେ ରହିଗଲି ଆଉ ହଁ ବାହାରେ ବହୁତ ଦିନ ରହିଗଲି ଆଉ ହଁ ଆଉ ଦୋକାନ କେମିତି ଚାଲିଛି ବେପାର ପୂଜାରେ

ତ ଦାନାରେ ଚାଲିଲା ନାହିଁ ଦୋକାନ

ହ ହଁ ଦୋକାନ ମାନ୍ଦା ହେଇଗଲା ତମ ଦୋକାନ କେମିତି ଚାଲିଛି କଣ କ'ଣ ବିକୁଛ ହଉ ହେଲେ କାଲି ଯିବି ଆଉ ବରା ଟିକେ ରଖିଦେଇଥିବ ଆଉ ଖାଇବି ଆଉ ହଉ ରଖିଦେଇଥିବ ସେଇଟା ଆଉ କାଲି ଗଲେ ଖାଇବି ଆଉ ନାଇଁ ମଁ ଆଜି ଟାଇମ ନାଇଁ କାଲିକି ଯିବି ହଁ ହଁ ତମେ ଯିବ ବାଙ୍ଗଲୋର ଆଡ଼େ ଆଉ କାମଟେ ଠିକ କରିଦେବି ଆଉ ବରାବରି ଦୋକାନରେ ଦେବ ଆଉ ଦୋକାନରେ ଠିକ କରିଦେଲେ ଦୋକାନରେ ବିକିବ ଆଉ ଭଲ ସେଲ ହେବ ବାଙ୍ଗଲୋରରେ ଭଲ ଚାଲିବ ହଁ ନାଇଁ ଆମର ଭଲ ଚାଲିଲା ନା ବରାଟା ହଉ ହଉ ହେଲେ କାଲି ଗଲେ କଥା ହବା ଆଉ